ଓଡ଼ିଶାର ଲୋକମାନେ ସେମାନଙ୍କର ମୁଖ୍ୟ ସାଂସ୍କୃତିକ ଐତିହାସିକ ଯାତ୍ରା ରୂପେ ରଥଯାତ୍ରାକୁ ବହୁ ଖୁସିର ସହିତ ପାଳନ କରନ୍ତି ଏହି ଯାତ୍ରା ବହୁତ ପୁରୁଣା ଅଟେ ଏବେ ଏହି ଯାତ୍ରା ସାରା ବିଶ୍ୱ ପ୍ରସିଦ୍ଧ ହୋଇପାରିଛି ତେଣୁ ଏହାକୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କୁହାଯାଏ ଏହି ଯାତ୍ରାରେ ପ୍ରଭୁ ଜଗନ୍ନାଥ ବଳଭଦ୍ର ଏବଂ ମା ସୁଭଦ୍ରାଙ୍କୁ ନଅଦିନ ପାଇଁ ବାହାରକୁ ଆସିବାକୁ ପଡ଼େ ଭକ୍ତମାନଙ୍କୁ ଦେଖିବା ପାଇଁ ଏବଂ ତାଙ୍କର ନିଜ ମାଉସୀ ଘରେ ପୋଡ଼ ପିଠା ଖାଇବା ପାଇଁ ଯିବାକୁ ପଡ଼େ ଏହି ଯାତ୍ରାରେ ତିନୋଟି ରଥ ନିର୍ମାଣ ହୋଇଥାଏ ସେହି ରଥରେ ସେମାନେ ଯାଇଥାନ୍ତି ଏବଂ ରଘୁରାଜପୁରରୁ ଚାନ୍ଦୁଆ ହସ୍ତଶିଳ୍ପ ଏମିତିକି ଏହି ଯାତ୍ରାରେ ବହୁତ ଲୋକ ସାମାଗନ ହୋଇଥାନ୍ତି ଏବଂ କାର୍ତ୍ତିକ ମାସରେ ବ୍ରତ ଲୋକମାନେ କରିଥାନ୍ତି ମାସକ ଯାକ ପୂର୍ଣ୍ଣିମା ଦିନ ଏହି ମାସରେ ବୋଇତ ବନ୍ଦାଣ ହୋଇଥାଏ